ହ୍ୟାଲୋ

ଆଳୁଚପ ସିଙ୍ଗଡ଼ା ବରା ପିଆଜି ପକୁଡ଼ି ଯାହା ଖୋଜିବ ସେଇଆ ପାଇବ ବ୍ରେଡ଼୍ ଚପ୍ ଭେଜିଟେବୁଲ୍ ଚପ୍ ମିଠା ବ୍ରେଡ଼୍ ବରା ପାଞ୍ଚ ଟଙ୍କା ପିଆଜି ଛଅ ଟଙ୍କା ଆଳୁ ଚପ୍ ସାତ ଟଙ୍କା ଏମିତି ରେଟ୍ ଅଛି ଆଉ ସବୁ ହଁ ଆମର ଏଇଠି ଭଲ ଜଳଖିଆ ମିଳେ ବହୁତ ଲୋକ ଆସିକି ଖାଆନ୍ତି ବହୁତ ଜାମ୍ ହୁଏ ବହୁତ ନାଁ ଅଛି ଆମ ଦୋକାନ ହଁ ଫ୍ରିଡ଼ମ୍ ତେଲରେ ଚଙ୍କା ହେଉଛି ଭଲ ପୁରା ପରିଷ୍କାର ପରିଚ୍ଛନ୍ନ ହଁ ଫ୍ରେସ୍ ତେଲରେ ଛଙ୍କା ହେଉଛି ସେଇଥିପାଇଁ ବହୁତ ଲୋକ ହେଉଛନ୍ତି ନା ଆଉ ହଁ ଡେଟ୍ ସବୁଥିରେ ଡେଟ୍ ଦେଖିକି ନହେଲେ ଖାଇବେ ଆଉ ତେଲ ଫେଲ ସବୁ ଦେଖାଇଦେବୁ ଆମ ଦୋକାନରେ ହଉ ତୁମେ ଆସ ଆଜ୍ଞା ଦେଖିବ ଆଉ ଦେଖିକି କଥା ହେବା ଆଉ କଷ୍ଟମର୍ ଆଉ କ'ଣ ସେଇ ଦେବା ନେବା ସେମିତି ସେମିତି ହୁଏ ଆଉ ଯାହା ଦେଖିବା ଆସ ହଁ ସବୁ ଅଛି ଭେରାଇଟି ଅଛି ମିଠା ସବୁ ମିଳିବ ବିସ୍କୁଟ୍ ମିକ୍ସଚର୍ କୁୁରକୁରି ଲେଜ୍ ହଁ ଆମ ଦୋକାନକୁ ବି ବହୁତ ଲୋକ ଆସନ୍ତି ହଁ ଆମ ଦୋକାନ ସବୁବେଳେ ଖୋଲା ସକାଳ ଛଅରୁ ରାତି ଦଶ ପର୍ଯ୍ୟନ୍ତ ହଁ ଆମର ଖୋଲା ହଉ ଆପଣ ଆସନ୍ତୁ ଆଉ